ଆପଣ ଧର୍ମେନ୍ଦ୍ର ସାହୁ କହୁଛନ୍ତି ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଆପଣ କେତେ ସମୟ ଭିତରେ ଆସିକି ପହଞ୍ଚିବେ ଆସିପାରିବେନି ଆପଣ କ୍ୟାବ୍ ବାତିଲ୍ କରିଦେଇଛନ୍ତି ମୋର ବହୁତ ଜରୁରୀ କାମ ଥିଲା ହଉ ଯଦି ଆପଣ ଆସିପାରିବେନି ତ ଠିକ୍ ଅଛି କିନ୍ତୁ ମୁଁ କ୍ୟାବ୍ ଏଜେନ୍ସିକୁ ଅଗ୍ରୀମ ଦେଇଦେଇଛି ଯେହେତୁ ଆପଣ କ୍ୟାବ୍ ବାତିଲ୍ କରିଛନ୍ତି ମୁଁ ମୋର ଅଗ୍ରୀମ ଫେରସ୍ତ ଚାହୁଁଛି ମୁଁ କ୍ୟାବ୍ ଏଜେନ୍ସିକୁ ଦୁଇଶହ ଟଙ୍କା ଅଗ୍ରୀମ ଦେଇଛି ଆପଣ ମୋର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରିଦିଅନ୍ତୁ ଆଚ୍ଛା ଯଦି ଫୋନ୍ ପେ କିମ୍ବା ପେଟିଏମ୍ କିମ୍ବା ଗୁଗୁଲ୍ ପେ ଅଛି ତ ଆପଣ ସେଥିରେ ମଧ୍ୟ ଟଙ୍କା ଫେରସ୍ତ କରିପାରିବେ ଟିକେ ଜଲଦି ପଠାଇଦେଲେ ଭଲ ହୁଅନ୍ତା ହଉ ଠିକ୍ ଅଛି ରଖୁଛି ଆଜ୍ଞା